ମୁଁ ପାଳନ କରେ ଆଉ ମୋର ଛେଳି କୁକୁଡ଼ା ଇତ୍ୟାଦି ଅଛି ମୋର ତା ସହିତ ଚିକେନ୍ ସେଣ୍ଟର୍ ବି ଗୋଟେ ଅଛି ମୁଁ ସେଇଠି ଚିକେନ୍ ଫେକେନ୍ ବି ହୁଏ ଚିକେନ୍ ମଟନ୍ ଏସବୁ ଅଣ୍ଡା ମାଛ ଏସବୁ ବେପାର ହୁଏ ତା ସହିତ ଆମ ଗାଈ ବି ରଖି ଆଣି ପାଳନ କରେ ଗାଈ ପାଳନରୁ ମତେ ଗାଈ ଛୁଆ ହେଲେ ମତେ କ୍ଷୀର ମଧ୍ୟ ମିଳେ ଆଉ ପରେ ଗାଈ ଛୁଆ ହଉ କି ଗାଈ ମଧ୍ୟ ବେପାର କରି ଅଧିକରୁ ଅଧା ଲାଭ କମାଇଥାଏ ଛେଳି ମଧ୍ୟ ବିକ୍ରି କରି ଲାଭ କମେଇଥାଏ ଇତ୍ୟାଦି ଇତ୍ୟାଦି ଧନ୍ୟବାଦ